ସାର୍ ନମସ୍କାର ସାର୍ ମୁଁ ଇଂରାଜୀରେ ଟିକିଏ ଦୁର୍ବଳ କଣ କଲେ ମୁଁ ଇଂରାଜୀରେ ଟିକିଏ ଉନ୍ନତି କରିବି ମୋର ଟିକିଏ ଇଂରାଜୀ ପାଠ ତ ଦୁର୍ବଳ ଆଉ ସବୁ ବିଷୟ ମୋର ହେଇପାରୁଛି ଓଡ଼ିଆ ଇତିହାସ ଭୂଗୋଳ ସବୁ ହେଉଛି ଇଂରାଜୀ ଟିକିଏ ଦୁର୍ବଳ କଣ କଲେ ମୁଁ ଇଂରାଜୀରେ ଉନ୍ନତି କରିପାରିବି ଆଜ୍ଞା ଆଜ୍ଞା

ସାର୍ ଇଂରାଜୀରେ କଣ କି ମୋର ଗ୍ରାମାର୍ କ୍ନୋଲେଜ୍ ଟିକିଏ କମ୍ ତ ତ ଟେନ୍ସ ଫର୍ମ ମଧ୍ୟ ମୋର ନ ଯା ହେଉ ଧନ୍ୟବାଦ ଏତିକି ପରାମର୍ଶ ଦେଲେ ଆଉ କିଛି ଏଥର ୱାର୍ଡ଼ବୁକ୍ ମୁଁ ଆପଣ କହିବା ଅନୁସାରେ କିଣିବି ଆଉ କଣ ସାର୍ ଇଂରାଜୀ ଇଂରାଜୀରେ କଣ କି ଗ୍ରାମାର୍ ରେ ମାନେ ବ୍ୟାକରଣରେ ମୁଁ ଟିକିଏ ଦୁର୍ବଳ ରହିଛି ଯାହାଫଳରେ ଟିକିଏ ବୁଝି ହେଉନି ତାପରେ ମୋର ଗ୍ରାମାଟିକାଲ ମିଷ୍ଟେକ ଟିକିଏ ହେଉଛି ଆଉ ତାପରେ ହଁ ଆପଣଙ୍କ କହିବା ଅନୁସାରେ ସାର୍ ଯାହେଉ ୱାର୍ଡ଼ବୁକ୍ ଗୁଡ଼ିକ କିଣିକି ମୁଁ ମୁଖସ୍ଥ କରିବି ଆଉ ଟେନ୍ସ ଫର୍ମ ତକ ପ୍ରାକ୍ଟିସ ହଉ ସାର୍ ଯାହାହେଉ ଧନ୍ୟବାଦ ଯାହାହେଉ ସେ ବହିତକ ମୁଁ କିଣିବି ଆପଣ କହିବା ଅନୁସାରେ ଆଉ ଟେନ୍ସର ତିନିଟାଯାକ ପ୍ରେଜେଣ୍ଟ ଟେନ୍ସ ପାଷ୍ଟ ଟେନ୍ସ ଫ୍ୟୁଚର ଟେନ୍ସ ଏଇ ତିନିଟି ଯାକ ଟେନ୍ସ ରହିଛି ତାକୁ ମଧ୍ୟ ପ୍ରାକ୍ଟିସ କରିବି ଠିକ୍ଅଛି ସାର୍ ଆପଣଙ୍କ ପରାମର୍ଶ ପାଇଁ ଧନ୍ୟବାଦ ଯାହାହେଉ ଭଲ କଥାଟିଏ କହିଲେ ଆପଣ କହିବା ଅନୁସାରେ ମୁଁ ଏଣିକି ନିଜକୁ ପ୍ରସ୍ତୁତ କରିବି ଧନ୍ୟବାଦ ସାର୍